ଆପଣ୍ମାନେ ତ ସମସ୍ତେ ଜାଣିଛନ୍ ଆଜିକାଲି ନିକେ ଭାରତ୍ ସର୍କାର୍ ହୋଉ କି ଓଡିଶା ସର୍କାର୍ ହୋଉକିନା ଷ୍ଟେଟ୍ ସର୍କାର୍ ହୋଉ ନା ଜିଲ୍ଲା ସର୍କାର୍ ହୋଉ ସମସ୍ତେ ନିକେଁ ସ୍ପୋଷ୍ଟସ୍ ବାବ୍ଦେ ନିକେ ବେଶୀ ଧ୍ୟାନ୍ ଦଉଛନ୍ ତ ଭାରତ୍ରେ ନିକେଁ ଭଲ୍ ଭଲ୍ ସ୍ପୋର୍ଟ୍ସ ହଉଛେ ନେଇକାଁ କବାଡ଼ି ହଉ ହକି ହଉ ଖୋକୋ ହୋଉ କ୍ରିକେଟ୍ ହୋଉ ଫୁଟ୍ବଲ୍ ହୋଉ ବହୁତ୍ ପ୍ରକାର୍ ସ୍ପୋର୍ଟ୍ସ ଆପଣମାନେ ଦେଖିପାରୁଥିବେ ଆଏଜ୍କାଏଲ୍ ନିକେଁ ଭଲିବଲ୍ ବି ବହୁତ୍ ମାନେ ନାମ୍ଜାଦା ଖେଲ୍ ହେଇ ସାର୍ଲାନେ ବାକି ନିକେ ସାର୍ ଇ ଭିତ୍ରୁ ନିକେ ଭଲ୍ ସ୍ପୋର୍ଟ୍ସ ହଉଚେ ନିକେଁ କ୍ରିକେଟ୍ ଯେନ୍ଟା କ୍ରିକେଟ୍ ଯେନ୍ଟା ଆମର୍ ନିକେ ଆଜିକାଲି ଚାଲିଛେ ବିରାଟ୍ କୋହଲିକୁ ଦେଖ୍ବେ ଆପଣ ରିଙ୍କୁ ସିଂ ମାନ୍କେ ଦେଖ୍ବେ ଆଉ ରିଙ୍କୁ ସିଂ ଆଉ ବିରାଟ୍ କୋହଲି ମନ୍କେ ଛାଡ଼୍ଲା ପରେ ସାର୍ ନିକେ ବହୁତ୍ ଖେଲ୍ ଅଛେ ଯେନ୍ଟାକି ନେଇକେଁ ଖୋକୋ ହୋଉ କବାଡ଼ି ହୋଉ ଖୋକୋ ଆପଣ ବି ଦେଖୁଥିବେ ଆଜିକାଲି ଟିଭିମନ୍କେ ଦେଖୁଥିବେ ଖୋକୋ ମନ୍କେ ନେଇକେଁ ଲିଗ୍ମାନେ ଚାଲିଚେ କବାଡ଼ିନେ ବି ଲିଗ୍ମାନେ ଚାଲିଚେ କବାଡ଼ିନେ ଯେନ୍ତା ନିକେଁ ଭଲ୍ ଭଲ୍ ପ୍ଲେଆର୍ମାନେ ଯେନ୍ଟା ଅଛନ୍ ନିକେଁ ଓଉଛନ ଦଶ୍ବାର ଅଛେ ତା'ପରେ ନିକେ ଭିପିନ୍ ରାବତ୍ ଅଛେ ଆଉ ନିକେଁ ଏନ୍ତା ବହୁତ୍ ନାମ୍ଜାଦା ପ୍ଲେଆର୍ମାନେ ବି ଅଛନ୍ ଯେନ୍ଟାକି ନିକେ ଓଡ଼ିଶା ସରକାର ନିକେ ତାଙ୍କର୍ ଷ୍ଟେଟ୍ର ସର୍କାର୍ ଯେନ୍ଟା ଗୁଜୁରାଟ୍ ହୋଉ ୟୁ ପି ହୋଉ ବିହାର ହୋଉ ତାଙ୍କ ସର୍କାର୍ ସେମାନ୍କେ ପ୍ରୋଟେକ୍ଟ୍ କରୁଛନ୍ ପଏସା ପତରମନେ ବି ଦୋଉଛନ୍ ଆଉ ସେଥିର୍ଲାଗି ପ୍ଲେଆର୍ମାନେ ବି ନିକେ ଭଲ୍ ଖେଲୁଚନ୍ ଆର୍ ଆଗ୍କେ ବି ଭଲ୍ ଖେଲ୍ବେ